ଆମ ଭାରତରେ ଅଠେଇଶଟି ରାଜ୍ୟ ଅଛି ତା' ଦେହରେ ଓଡ଼ିଶା ଅନ୍ୟତମ ଓଡ଼ିଶାରେ ଓଡ଼ିଆ ଭାଷା କୁହାଯାଏ ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ହେଉଛି ନିଜର ଅକ୍ଷର ଏବଂ ତାର କଥା କହିବାର ଷ୍ଟାଇଲ୍ ଆମ ଓଡ଼ିଆ ଭାଷା ବହୁତ ମଧୁର ଲାଗେ କହିବା ପାଇଁ ଏବଂ ଏହାର ଅକ୍ଷର ମଧ୍ୟ ବହୁତ ସୁନ୍ଦର ଲାଗେ ଦେଖିବା ପାଇଁ ଏହା ଏହା ଶିଖିବା ଓ କହିବା ବହୁତ ସହଜ ଏହା ହିନ୍ଦୀଠାରୁ ଟିକିଏ ଭିନ୍ନ ଅଟେ ହିନ୍ଦୀ ହେଉଛି ଆମ ଉପଭାଷା ଆମ ଦେଶରେ ସମସ୍ତେ ପ୍ରାୟ ହିନ୍ଦୀ ଭାଷାକୁ ଜାଣନ୍ତି ଆମ ଓଡ଼ିଆ ଭାଷାକୁ ବହୁତ କମ୍ ଲୋକ ଜାଣନ୍ତି କିନ୍ତୁ ଅଭିକା ଆମ ସରକାରଙ୍କ ଦ୍ଵାରା ଓଡ଼ିଆ ଭାଷାକୁ ବହୁତ ପ୍ରୋତ୍ସାହନ ଦିଆଯାଉଛି ତ ସମସ୍ତେ ଜାଣିବାକୁ ହାଉଲେ ହାଉଲେ ପାରୁଛନ୍ତି ଓଡ଼ିଆ ଭାଷା ତାର କହିବାର ଯେଉଁ ଷ୍ଟାଇଲ୍ ବହୁତ ଭିନ୍ନ ବହୁତ ଭଲ ଲାଗେ କହିବାବେଳେ ଏହା ଆମେ କହିଲାବେଳକୁ ଆଉ ଲେଖିବାବେଳକୁ ବହୁତ୍ ମଜାଲାଗେ ଏହାର ସ୍ୱତନ୍ତ୍ରତା ରହିଛି ଏହାର ବିଭିନ୍ନ ପ୍ରକାର ଅକ୍ଷର ଏବଂ ଏହାର ରୂଢ଼ି ଏହାର ଶବ୍ଦ ବନାନ ଏସବୁ ଜିନିଷ ବହୁତ ଓଡ଼ିଆରେ ବହୁତ କିଛି ଅଛି ଓଡ଼ିଆର ବିଭିନ୍ନ ବହି ଗୀତ ଏବଂ ଗଳ୍ପ ଏଗୁଡ଼ିକ ସବୁ ଓଡ଼ିଆ ଭାଷାରେ ଲେଖା ଅଛି ଯେପରି ରାମାୟଣ ମହାଭାରତ ଏସବୁ ମଧ୍ୟ ଓଡ଼ିଆ ଭାଷାରେ ଅଛି ଓଡ଼ିଆ ଭାଷା ହିନ୍ଦୀଭାଷାଟା ହିନ୍ଦୀ ଭାଷା ସାଙ୍ଗରେ ସମାନ କିନ୍ତୁ ଟିକିଏ ଅଲଗା ଯେପରି ହିନ୍ଦୀ ଭାଷା ହିନ୍ଦୀ ଭାଷାରେ ଆମେ ଯାହାକୁ ଜଷ୍ଟ ଟିକିଏ ତା'ଠାରୁ ହାଲୁକା ଓଲଟା ହେଉଛି ଓଡ଼ିଆ